ହଁ ମୁଁ ଚାହେଁ ମୋ ଭଉଣୀ ହେଉ କିମ୍ବା ତାଙ୍କର ଝିଅ ହେଉ ମୋ ବନ୍ଧୁବାନ୍ଧବ ହେଉ ସେମାନେ ସମସ୍ତେ ଉଚ୍ଚ ଶିକ୍ଷିତ ହେବା ଦରକାର ମୋର ବେଶୀ ପସନ୍ଦ ହେଉଛି ଆମର ସିଟି ବିଏଡ଼ି ଏଗୁଡ଼ାକ କଲେ କ'ଣ ନା ମହିଳାମାନଙ୍କୁ ସୁବିଧା ହୋଇଥାଏ ସ୍କୁଲ ଯାଇକି ପାଠ ପଢ଼େଇବା ଏବଂ ସେମାନେ ନିଜେ ଜାଣିବା ସହିତ ଶିକ୍ଷିତ ହେବା ସହିତ ଅନ୍ୟ ପାଞ୍ଚ ଜଣକୁ ଶିକ୍ଷିତ କରନ୍ତି ତେଣୁ ମୋର ସେ ଶିକ୍ଷାରେ ବହୁତ ପସନ୍ଦ ଥାଏ ଆଉ କନ୍ୟା ଶିକ୍ଷା କ୍ଷେତ୍ରରେ ବହୁତ ପ୍ରକାର ଅସୁବିଧା ଆଗ କାଳରେ ଆମ ବେଳରେ ଥିଲା କିନ୍ତୁ ଏବେ କାଳରେ ସରକାରଙ୍କ ଦ୍ୱାରା ବହୁତ ଉନ୍ନତ ହେଲାଣି ତେଣୁ କୌଣସି କନ୍ୟା ଶିକ୍ଷା ଦେବାର ଅସୁବିଧା ନାହିଁ